ଏକ ନଳକୂପ ସାଧାରଣତଃ ଆମର ଜୀବନ ସଦୃଶ ଯଦି ନଳକୂପ ନଥାନ୍ତା ତେବେ ଆମେ ଠିକ୍ ଭାବରେ ମଧ୍ୟ ପାଣି ପାଇପାରନ୍ତେ ନାହିଁ ବିଶେଷ କରି ଗାଁ ସହର ଗାଁରେ ଲୋକମାନେ ପାଣିର ଅସୁବିଧା ପାଉଥିବାରୁ ସେ ଗାଁରେ ବିଭିନ୍ନ ପ୍ରକାର ନଳକୂପ ଖୋଦନ କରୁଛନ୍ତି ଯଦ୍ଵାରା ବିଲ ବାଡ଼ିର ମଧ୍ୟ ଚାଷ ହୋଇପାରୁଛି ଘରେ ପାଣିର ବ୍ୟବହାର ହୋଇପାରୁଛି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇପାରୁଛି ଓ ବାରମ୍ବାର ନଳକୂପ ଖନନ ଫଳରେ ଅନେକ ଲୋକ ମଧ୍ୟ ଏହିଥିରୁ ଉପକୃତ ପାଉଛନ୍ତି ଆମ ଗାଁରେ ଏକ ବଡ଼ କୂଅ ଅଛି ଯାହାର ପାଣି ସବୁ ବ୍ୟବହାର କରୁଛନ୍ତି କିନ୍ତୁ ସେ କୂଅରେ ଉପରେ ଗୋଟିଏ ପରଦା ବା ଢ଼ାଙ୍କୁଣୀ ସଦୃଶ ନଥିବାରୁ ସେଠିକାର ପାଣି ବହୁତ ବିଶୁଦ୍ଧ ହେଉଛି ଯଦ୍ଵାରା ସେଇ ପାଣିକୁ ପିଇ ଲୋକମାନେ ବହୁତ ଅସୁବିଧା ବା ରୋଗରେ ପଡ଼ୁଛନ୍ତି ସେଥିପାଇଁ ନଳକୂପ ଖନନ ନିହାତି ଆବଶ୍ୟକ